ଯାଜପୁର ଜିଲ୍ଲାର ଯୁବକ ଓ ଯୁବତୀମାନଙ୍କ ବିକଶିତ ପାଇଁ ବିଭିନ୍ନ ପ୍ରକାର ସ୍କୁଲ କଲେଜ ରହିଅଛି ଯେମିତିକି ବ୍ୟାସନଗର ମହାବିଦ୍ୟାଳୟ ଏଠାରେ ସବୁ ପ୍ରକାରର ପାଠ୍ୟକ୍ରମର ସୁଯୋଗ ରହିଅଛି ଯେମିତିକି ଆପଣଙ୍କର ଆଟର୍ସ ହେଉ କମର୍ସ କି ସାଇନ୍ସ ଏହିସବୁ ପାଠ୍ୟ ପୁସ୍ତ ପାଠ୍ୟକ୍ରମ ମାନ ସେଠାରେ ପଢ଼ା ଯାଇଥାଏ ତା ସହିତ ବିରଜା ସ୍କୁଲ ଅଫ ନର୍ସିଂ ଏଠି ପ୍ରାୟତଃ ଝିଅ ପିଲାମାନେ ସେମାନେ ନର୍ସିଂ ର ପାଠ୍ୟକ୍ରମେୟ ନେଇଥାନ୍ତି ଏହି ପାଠ୍ୟକ୍ରମ ରେ ସେମାନେ ତାଲିମ୍ ପ୍ରାପ୍ତ ହୋଇସାରିଲା ପରେ ସେମାନେ ଯାଇ ବିଭିନ୍ନ ପ୍ରକାର ସରକାରୀ ଓ ବେସରକାରୀ ଡାକ୍ତରଖାନା ମାନଙ୍କରେ ସେମାନେ ନିଯୁକ୍ତି ହେଇଥାନ୍ତି ତାଦ୍ଵାରା ସେମାନେ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିଥାନ୍ତି ତା ସହିତ ଯାଜପୁର ଜିଲ୍ଲାର ଆଜିକି ଦେଖିବାକୁ ଗଲେ ବିଭିନ୍ନ ପ୍ରକାରର କଲେଜ ଅଛି ଯୋଉକି ସ୍କୁଲ୍ ଅଛି ଯେଉଁଟି ବିଭିନ୍ନ ଉନ୍ନତମାନର ପାଠ ପଢ଼ା ହୋଇପାରୁଛି ଯେମିତି ଆଇ ଟି ଆଇ ହେଉ ଡିପ୍ଲୋମା କି ବିଟେକ୍ ହଁ ଏଇ ଯେଉଁ ପାଠ୍ୟକ୍ରମ ଗୁଡ଼ିକ ଏଠି ଯେଉଁ ଦିଆଯାଉଛି ତାଦ୍ୱାରା ଆମ ଅଞ୍ଚଳର ଯାଜପୁର ଅଞ୍ଚଳର ଝିଅ ଓ ପୁଅ ମାନେ ଭଲ ଶିକ୍ଷା ର ସୁଯୋଗ ପାଉଛନ୍ତି ତା ସହିତ ଭଲ ପାଠ୍ୟ ମଧ୍ୟ ସେମାନେ ପଢ଼ି ପାରୁଛନ୍ତି ଏହାଦ୍ଵାରା ସେମାନେ ସେମାନଙ୍କର ନିଜ କେରିଅରକୁ ଭଲ ସୁଦୃଢ଼ କରି ସେମାନେ ଗଢ଼ି ପାରୁଛନ୍ତି ତାହାଦ୍ଵାରା ସେମାନେ ନିଜ ପାଦରେ ମଧ୍ୟ ନିଜେ ଏହିସବୁ ପାଠ୍ୟକ୍ରମରେ ପାଠ ପଢ଼ି ସାରିଲା ପରେ ସେମାନେ ମଧ୍ୟ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ପାରୁଛନ୍ତି